ଆପଣମାନେ ତ ଜାନିଥିବେ ଆମର କ୍ରୀଡ଼ା ଖେଲରେ ଭାରି ପସନ୍ଦ କରାଯାଏ ଆଗେଲର ଜମାନାରେ ନଥାଏ ଏଇ କ୍ରୀଡ଼ା ଏଇ ସ୍ପୋଟଟା କିଛି ବି ନଥାଏ ସବୁ ସୁବିଧା ବି ନଥାଏ ଏବେ ସବୁ କିଛି ହେଇଗଲା ସେଥିପାଇଁ ଏବେ

ଓମେନ୍ଟା ଟିକେ ବଢ଼ିପାରୁ ନାହିଁ ସେଥିପାଇଁ ସରକାର ଚାହୁଁଛି ଓମେନ୍ସରଟା ବି କିଛି ବଢ଼ାବା ପାଇଁ ଚାହୁଁଛନ୍ତି